ଆମେ ଦୀପାବଲି କି ବହୁତ୍ ଆନନ୍ଦ୍ ଉତ୍ସବରେ ପାଲନ୍ କର୍ସୁଁ ଏଥିର୍ଲାଗି ଆମେ ତ ଆମର୍ ଦୁକାନ୍ମାନେ ବିଜ୍ନେସ୍ମାନେ ଅଛେ ସେଥିର୍ଲାଗି ଆମର୍ ବଡ଼୍ ପର୍ବ ହଉଛେ ଆମର୍ ଦୀପାବଲି ଦୀପାବଲି ବେଲ୍କେ ଆମେ ଘର୍ ଦୁଆର୍ ସବୁ ସଫା ସୁତ୍ରା କରି କରି ଆମେ ଦୁକାନ୍ ପତର୍ ନାଇଁକେ ସବୁ ଭଲ୍କରି ସଫାସୁଫି କରି କରି ରଖ୍ସୁଁ ଆାର୍ ଦୀପାବଲି ବେଲ୍କେ ଯେତେ ଲୋକ୍ ମାନେ ଆମର୍ନୁ ଦୋକାନ୍ ଦେଇଛୁଁ ଆମେ ସେ ଦୋକାନ୍ରୁ ଯେତେ ଲୋକ୍ମାନେ ଆମର୍ନୁ ଦୁକାନ୍ ଦେଇଛୁ ଆମେ ସେ ଦୁକାନୁ ଯେତେ ଲୋକ୍ମାନେ ଜିନିଷ୍ ପତର୍ ନେଇଥିବେ ସବୁ ଆମେ ସେ ଦୀପାବଲି ବେଲ୍କେ ଏକା ସବୁ କଲେକ୍ସନ୍ କର୍ସୁଁ ଆରୁ ଇଟା କର୍ସୁଁ ଆମେ ରାତି ପୂଜା ପାଠ୍ କର୍ସୁଁ ଦୀପାବଲି ଗୁଟେ ଆର୍ ଖ୍ରୀଷ୍ଟ୍ମାସ୍ ଯିଶୁଖ୍ରୀଷ୍ଟ ବି ଆମେ ତ ନେଇକରୁଁ ଆମର୍ ପାଖେ ଏ ଖ୍ରୀଷ୍ଟ ଏନ୍ତା ଡ଼ିସେମ୍ବର୍ ପଚିଶ୍ ଖ୍ରୀଷ୍ଟମାସ୍ମାନେ ଖ୍ରୀଷ୍ଟିୟାନ୍ମାନେ ପାଲନ୍ କର୍ସନ୍ ସେଟା ଆମେ ଖାଲି ଦେଖିଚୁ ଖାଲି ନେଇକରୁଁ ହେଲେ ଏ ଦିପାବଲୀ ପର୍ବ ଗ୍ ଗୁଟେ ବହୁତ୍ ଆନନ୍ଦ୍ ଉତ୍ସବ୍ରେ କର୍ସୁଁ ସେଟା ଭଲ୍ ବି ଲାଗ୍ସି ଦୀପ୍ମାନେ ଜଲାସୁଁ ଆର୍ ଫଟ୍କରାମାନେ ଫୁଟାସୁଁ ଆରୁ ରାତି ପୁଜାପାଠ୍ ବି କର୍ସୁଁ ସବୁ ଗୁଟେ ଠାନେ ନେଇଁକେଁ ତୁମେ ଆମେ ଇଟା ତମେ ଗୋଟିଏ ଠାନେ କରି କରି ପୂଜାପାଠ୍ କରି କରି ତମେ ଆମେ ଖିରି ପୁରି କରି କରି ତମେ ସବୁ ଭଲ୍ କରି ଆମେ ଦୀପାବଲି ଗୁଟେ ମାନ୍ସୁଁ ଭଲ୍ ବି ଲାଗ୍ସି